ଆମର୍ ଯୁବପିଢ଼ୀମାନେ ଆମର୍ ପୁରୁନା ସଂସ୍କୃତିକେ ଆଗ୍କେ ବଢ଼ାବାକେ ଚେଷ୍ଟା କରୁଛନ୍ ଯେନ୍ତା ଆଗ କରୁଥିଲେ ରାମଲୀଳା ଦଣ୍ଡଯାତ୍ରା ଆର୍ ଆମର୍ ଗାଁର ଦେବୀପୁଜା ସେସବୁ ଜିନିଷ୍ରେ ସମସ୍ତେ ପିଲାମାନେ ଆଗରେ ରହୁଛନ୍ ଆର୍ ସବୁ ଜିନିଷ୍ ମାନେ ସେମାନେ ନିଜେ ନିଜେ କରୁଛନ୍ ଆଗର୍ ଲୋକମାନେ ଯେନ୍ ରାମଲୀଳା କରିକି ଗାଁରେ ଷ୍ଟୋରି ଦେଖଉଥିଲେ ଆମେ ଦେଖୁଥିଲୁ ଏବେ ପିଲାମାନେ ସେସବୁ ଜିନିଷ୍ ନିଜେ ନିଜେ କରୁଛନ୍ ନିଜେ ଶିଖୁଛନ୍ ସବୁ ପିଲାମାନେ ଗୁଟେ ମିଶିକିରି ହେଲେ ଏନ୍ ଆଘର ମ୍ୟୁଜିକ୍ ଥିଲା ଯେନ୍ ଢୋଲ ଆଗ କାଳରେ ବଜେଇକିରି ଯେନ୍ ସବୁ କରୁଥିଲେ ସେଟାକେ ବଦଲେଇ ଦେଇକିରି ଏବର୍ ଏବର୍ ନୂଆ ନୂଆ ଜିନିଷ୍ ମାନେ ସେନେ ଜୁଡ଼ିକିରି ସେ ଜିନିଷ୍ ଦେଖଉଛନ୍ ଯେନ୍ତା ଆଗ ଦଣ୍ଡଯାତ୍ରାରେ ସବୁ ଢୁଲ ଧରୁଥିଲେ ଆର୍ ଗାଇ ଗାଇକିରି ଗୀତ ଗାଉଥିଲେ ଆର୍ ଷ୍ଟୋରି କହୁଥିଲେ ଏସନ୍ କା ତାର ବଦଲାରେ ନୂଆ ନୂଆ ଜିନିଷ୍ ମାନେ ମ୍ୟୁଜିକ୍ ଜିନିଷ୍ ମାନେ ସେନେ ଲଗେଇକିରି ସେମାନେ ଦଣ୍ଡଯାତ୍ରା ଦେଖଉଛନ୍ତି ଇ ହିସାବରେ ଆମର୍ ସେ ପୁରୁନା ସଂସ୍କୃତିକେ ଧିରେ ଧିରେକିରି ବଦଲେଇ ବସିଲେନ